ଆମେ ଯଦି ପଶୁପାଳନ କରିବା ତା'ହେଲେ ଆମେ ପଶୁଙ୍କ ପାଇଁ ପ୍ରଥମେ କୋଠରୀ ଆବଶ୍ୟକ ଯେଉଁ କୋଠରୀରେ ସେମାନେ ସୁବିଧାରେ ରହିପାରିବେ ଏବଂ ଯତ୍ନବାନ ହୋଇପାରିବେ ଆମେ ଯେତେବେଳେ ପଶୁପାଳନ କରୁଛୁ ସେଥି ସମୟ ସେଇ ସମୟରେ ଆମେ ଧ୍ୟାନ ଦେବାକୁ ହେବ ଯେ ପ୍ରଥମେ ଗୁହାଳର ଆବଶ୍ୟକତା ଆମେ ଯଦି ଗାଈଟିଏ ରଖିଛୁ ତା'ହେଲେ ଗୁହାଳ ନିହାତି ଆବଶ୍ୟକ ଗୁହାଳ କରୁ ଆମେ ସଫା ସୁୁତୁରା ବି ସଫାସୁତୁରା କରିବା ଆବଶ୍ୟକ ଯାହା ଦ୍ୱାରା ଗାଈ ସୁବିଧାରେ ରହିପାରିବ ଏବଂ ଆମେ ଗାଈକୁ ନିହାତି ଖାଦ୍ୟର ଆବଶ୍ୟକତା ମଧ୍ୟ ରହିଥାଏ ଗାଈ ଯଦି ରଖୁଛୁ ଆମେ ତାକୁ ଦାନା ଦେବାକୁ ନିୟମିତ ଦାନା ଦେବାକୁ ପଡ଼େ ନିୟମିତ ଆମେ ତାକୁ ଖାଦ୍ୟର ସହଯୋଗ କରିବା ତା'ହେଲେ ନିଶ୍ଚୟ ଆମକୁ ଦିନେ ନା ଦିନେ ଆମକୁ ମଧ୍ୟ ଉପକାର କରିପାରେ ଟଙ୍କା ପଇସାର ଉପକାର ଏପଟେ କ୍ଷୀର ମଧ୍ୟ ଦେଇପାରେ କ୍ଷୀର ଆବଶ୍ୟକତା ଦେହ ପାଇଁ ଆବଶ୍ୟକ ତେଣୁ ଆମେ ସବୁବେଳେ ଧ୍ୟାନ ଦେହକୁ ପଡ଼େ ଯେ ପ୍ରଥମେ ଗାଈକୁ ତା'ର ରହିବାର ସୁବିଧା ସୁଯୋଗ ଯୋଗାଇବା ନିହାତି ଜରୁରୀ ଅଟେ